ହ୍ୟାଲୋ ଆପଣ ମା ମଙ୍ଗଳା ଟ୍ରାଭେଲ୍ସରୁ କହୁଛନ୍ତି ମୁଁ ବୈରାଗି କହୁଥିଲି ଆଉ ଆପଣଙ୍କର ଯେଉଁ କାଲି ମୁଁ ଗାଡ଼ି ଭଡ଼ାରେ ନେଇନଥିଲି ଆଉ ତାର୍ ଆପଣ ଡ୍ରାଇଭର ନେଇକି ମୋତେ ଯେତେବେଳେ ପହଞ୍ଚାଇଲା ମୋତେ ଏୟାରପୋର୍ଟରେ ସେତବେଳକୁ ବହୁତ ଲେଟ ହୋଇଗଲା ଯାହାଫଳରେ ମୁଁ ଆଉ ଉଡ଼ାଜାହାଜରେ ଯାଇପାରିଲିନି ଗୋଟିଏ କାମ କରନ୍ତୁ ଆପଣ ମୋ ପଇସାଟିକୁ ମୋତେ ଫେରସ୍ତ ଦିଅନ୍ତୁ କିମ୍ବା ମୋତେ ଅନ୍ଲାଇନ୍ରେ ଟ୍ରାନ୍ସଫର କରିଦିଅନ୍ତୁ